ଆମ ଅଞ୍ଚଳରେ ବିଭିନ୍ନ ପ୍ରଜାତିର ପକ୍ଷୀମାନଙ୍କୁ ଦେଖିବାକୁ ମିଳେ ଯଥା କାଉ ଚିଲ ବଗ କପୋତ ମୟୂର ତା ବ୍ୟତୀତ ବାଦୁଡ଼ି ଅନ୍ୟାନ୍ୟ ପକ୍ଷୀ ରହିଛନ୍ତି ଏବଂ ସେଥିମଧ୍ୟରୁ ମୟୂର ପକ୍ଷୀଟି ଦେଖିବାକୁ ବହୁତ ସୌନ୍ଦର୍ଯ୍ୟମୟ କାହିଁକିନା ବର୍ଷାର ପ୍ରାରମ୍ଭରେ ସେହି ମୟୂର କଳା ମେଘ ଦେଖି ସେ ନାଚ କରିଥାଏ ଏବଂ ସେହି ତାର ପୁଚ୍ଛ ଗୁଡ଼ିକ ପ୍ରସାର କରି ସେହି ସମୟରେ ବର୍ଷାକୁ ସିଏ ଡାକ ପକାଇଥାଏ ଏବଂ ସେହି ବର୍ଷା ଜଳରେ ନିଜକୁ ଓଦା ହେବା ସହିତ ସେହି ଆଗ୍ରହ ସହିତ ସେ ନିଜ ପୁଚ୍ଛକୁ ପ୍ରସାର କରି ନାଚ କରିଥାଏ